ହଏବୋ ଇପି ତୁଇ ଯେନ୍ କାର୍ ମାନେ ଅନ୍ଲାଇନ୍ରେ କାର୍ ଯେନ୍ ବୁକ୍ କରିଥିଲୁ ସେ ମାନେ ଡ୍ରାଇଭରଟା କେନ୍ତା ମାନେ ଭଲ୍ ପାଏସା ପତର ନେଉଥିଲା ହଁ ତାରପରେ ସେ ଭଲ୍ ବ୍ୟବହାର କରୁଥିଲା ଆଜି କାଲି ତ ଦେଖୁଛୁ କେନ୍ତା ହେଉଛନ ପୁରା ସଭେ ସବୁ ଆଡ଼େ ଇଆଡ଼େ ଗଲେ ସିଆଡ଼େ ଗଲେ ଅନଉଛନ ନ ବ୍ୟବହାର ପତର ବି ଠିକ୍ସେ ନାଇଁ ଦେବାର୍ କାଁ କହେବୁ ହେଥିରଲାଗି ଘରର ଲୁକେ ପଚରାଲେ ବୋଲି ମୁଇଁ ଗୋଟେ ଜାଗାକେ ମାନେ ବୌଦ୍ଧକେ ଯିବାର୍ ଥିଲାକିନି ବେଲେ ଘରର୍ ଲୁକେ ପଚରାଲେ କି ତୋର୍ ସାଙ୍ଗ ତ ଯାଇଥିଲା ତାହାକେ ଟିକେ ପଚରେଇ ଦେଖ୍ ମାନେ ସେ ଜେନ୍ ଡ୍ରାଇଭର ସାଙ୍ଗେ ଯାଇଥିଲା ତାହାର୍ ସାଙ୍ଗେ କେନ୍ତା ମାନେ ବ୍ୟବହାର ପତର କଲା ଏନ୍ତା ବଲିକିରି ଘରେ ପଚରଉଥିଲେ ତ ସେଥିରଲାଗି ତୋତେ ପଚରଉଥିଲି ଭଲ ପିଲାଟେ ହଁ ହଁ ଭଲ୍ ମାନେ ବ୍ୟବହାର ପତର ବଢ଼ିଆ ସେ ଦେଲା ତ ଶାନ୍ତ ଶିଷ୍ଟ ପିଲାଟେ ହଉ ହଉ ଠିକ୍ ଅଛେ ସେ ଯିମା ଘରର୍ ଲୋକକୁ ବି କହେବି ସେ ଭଲ୍ ପିଲାଟେ ବୋଲି ବେଲେ ଆଜି କାଲି ଦେଖୁଛୁ ନ କିନି କେତେ ଅସୁବିଧା ହେଉଛେ ଯେ ପଏସା ପତର ଠିକ୍ ନେଉଥିଲା ନା ହଉ ହଉ ଠିକ୍ ଅଛେ ଶାନ୍ତି ପିଲାଟେ ହଁ ହଁ